କଣ୍ଟେନ୍ର ବଗିଚା ଯେଉଁ ଅଛି ବିଷୟରେ ସେ ଆମେ ଅଖାରେ ମାଟି ଦେଇ ତାଧିଅରେ ପନିପରିବା ଫୁଲ ଗଛ ବି ଲଗାଉ ଆଉ ମାନ୍ୟଣା ସାହାଯ୍ୟରେ ବି ପନିପରିବା ଫୁଲ ଲେମ୍ବୁ ଇତ୍ୟାଦି ଫଳ ଗଛ ବି ଲଗାଇ ଥାଉ ଆଉ ଅଖାରେ ବି ହୋଇଥାଏ ତେଣୁ ଆମେ ଭଲ ଭାବରେ ଫସଲ ଆଦାୟ କରିପାରୁ